ସାଧାରଣତଃ କ୍ରୀଡ଼ାର ପୋଷାକ ଦୈନ୍ୟଦିନ ପୋଷାକଠାରୁ ଭିନ୍ନ ହୋଇଥାଏ କାରଣ କ୍ରୀଡ଼ା ପୋଷାକ ଢିଲା ହୋଇଥାଏ ଏବଂ ପତଳାର କନା ହୋଇଥାଏ ଯାହାଦ୍ୱାରା ପବନ ଭେଣ୍ଟିଲେସନ ସହଜରେ ହୋଇପାରେ ଦଉଡ଼ାରେ ଆଗକୁ ମଧ୍ୟ ବଢ଼ି ହୋଇପାରେ ସାଧାରଣତଃ ଜୋତା ଯାହାର କି ଶୁଜ୍ଟେ ଶୁଜ୍ର ବିଭିନ୍ନ ପ୍ରକାରର କିଲ ରହିଥାଏ ଯେଉଁ କିଲ ଦଉଡ଼ିବା ସମୟରେ ମାଟିକୁ କାମୁଡ଼ି ଆଗକୁ ଯିବାକୁ ସାହାଯ୍ୟ କରିଥାଏ ଏହାଦ୍ୱାରା ଦଉଡ଼ା ଅତି ସହଜରେ ହୋଇପାରିଥାଏ